ମୁଁ କ'ଣ କହୁଥିଲି କି ତମ ପାଖରେ ବହି ଅଛି ମୁଁ ଏଇ ନେଇଥାନ୍ତି ହଁ ଏଇ ପିଲାମାନଙ୍କ ପାଇଁ ବହି ନେଇଥାନ୍ତି ଆଉ କ'ଣ ଏମ୍ବିଡ଼ିଟେ ନେଇଥାନ୍ତି ଦଶମ ଦଶମ ଶ୍ରେଣୀର ଏମ୍ ବି ଡ଼ି ହଁ ହଁ ଅଛି ତା ରେଟ୍ କେତେ ନାହିଁ ସବୁ ଥିବ ନା ସବୁ ହଁ ସବୁ ପାଠର ଥିବ ସମାନ ଚାରିଶପ ପଚାଶ ଏକା ନେବେକି ହଁ ଆହୁରି କେତେ ବହି ନେଇଥାନ୍ତି ଆଗ ଏମ୍ବିଡ଼ିର କଥା କୁହନ୍ତୁ କିଛି ଡିସ୍କାଉଣ୍ଟ୍ କରନ୍ତୁ ହଁ ଆଗ ବହି ଟିକେ ଦେଖାନ୍ତୁ ଆଗ କ'ଣ କ'ଣ ଅଛି ସେଇଠି ଅଧା ପାଠ ଅଛି କି ନାହିଁ କି ଅଧାରେ ରହିଛି କେମିତି ଆନ୍ସର ଅଛି ସେଇଟା ଦେଖିବି ନା

ହଁ ବହି ତ ଭଲ ଅଛି ହେଲେ ଆଉ କିଛି ଡ଼ିସ୍କାଉଣ୍ଟ କରନ୍ତୁ ତ କାହିଁ ଏବେ ଏବେ କିଛି ଅଫର୍ ଫଫର ନାହିଁ ନା କ'ଣ

ହଁ ଯେ ଏବେ ଟିକେ ଚେଷ୍ଟା କରନ୍ତୁ କେଉଁଠି ଅଫର୍ ଥିବ କ'ଣ ଥିବ ଟିକେ ଦେଖନ୍ତୁ ଏଇଟା ତ ବହି କେତେ ବର୍ଷରୁ ରଖିଛ ବିକ୍ରି ଯାଉନଥିଲା ରଖିଛ ମୁଁ ଏବେ ମାଗିଲାଠୁ ସାମାନ ରେଟ୍ କହିଲେ ହେବକି ଦିଅନ୍ତୁ

ଅଲଗା ବହି ଆଉ କ'ଣ କ'ଣ ରଖିଛ ଏଇ ମାଆ ମାନଙ୍କର ଝୋଟି ଫୋଟି କ'ଣ ତିଆରି ବହି ରଖିଛ କି ଦେଖାଆ ତ ଝୋଟି ବହି ଏଇଟା ପୁଣି କେତେ ଟଙ୍କା ପନ୍ଦର ଟଙ୍କା ବି ଏତେ କମ୍ ଅଛି ଏଇଟା ଦଶ ଟଙ୍କାରେ ହେଲେ ହେବ ତ ଆଉ କେମିତି ଦେବେ ହଁ ହଉ ମୁଁ ଆଉ କେତେ ନେବି ନା ଏଇ ଛୋଟ ପିଲାମାନଙ୍କର ସହଜ ଇଂରାଜୀ ଶିକ୍ଷା କ'ଣ ରଖିଛ

ଦେଖାଇଲ ହଁ ସହଜ ଇଂରାଜୀ ଶିକ୍ଷା ଗୋଟେ ନେବି ତା'ପରେ ଝୋଟି ବହି ନେବି ଏମ୍ ବି ଡ଼ି ନେବି କେତେ କ'ଣ ବହି ନେବି ଆଉ କେତେ ଡିସ୍କାଉଣ୍ଟ୍ କରିବେ ସମାନ ନଅଶହ କୋଡ଼ିଏ ନାହିଁ ନାହିଁ କରନ୍ତୁ ଆଉ ଡିସ୍କାଉଣ୍ଟ୍ କରନ୍ତୁ ନଅଶହ ଟଙ୍କା ବି ବେଶୀ ହେଇଗଲାଣି କମାଇବନା ବହି ବୋଲେ ବହି ପନ୍ଦର ଟଙ୍କାରୁ ତମେ ଦଶ ଟଙ୍କା ବୋଲେ ତମେ ଦଶ ଟଙ୍କା ରଖ୍ଲେ ହେବ କି କେତେ କେତେଟା ପେଜ୍ ଅଛି ସେଇଥିରେ ଦେଖ ତ ଚାରି ପାଞ୍ଚଟା ପେଜ୍ ଯେ ସେଇଟାକୁ ପୁଣି ଏତେ ଟଙ୍କା ଦେବି ହଉ ଠିକ୍ ଅଛି ଦେଇଦିଅନ୍ତୁ ବହି ଦେଇଦିଅନ୍ତୁ ଦେବି ପଇସା